ଆମ ଅଞ୍ଚଳରେ ଫସଲକୁ ଆମେ ମଧ୍ୟସ୍ଥିମାନଙ୍କୁ ଦେଇଥାଉ କାରଣ ଏଠାରେ ମଣ୍ଡିର ଉପଯୁକ୍ତ ସୁବିଧା ନଥାଏ ଯହଦ୍ୱାରାକି ଚାଷୀର ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିନଥାଏ ଏବଂ ମଧ୍ୟସ୍ଥିମାନେ ତାକୁ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରିଥାଆନ୍ତି